ନାଗରିକ ସୁରକ୍ଷା କେନ୍ତା କରି ନାଗରିକ ମାନେ ଆମର୍ ଭାରତ ସୁରକ୍ଷାାରେ ରହବେ ସେଟା ଆମ ମୁଇଁ କହମି ଯିଏ ଦେଖ ଯିନ୍ ଦୁକାନକେ ଗୋଟେ ଯାଇଛ ସେ ଦୁକାନ୍ ଯଦି ପଇସା ସୁନା ଡ଼ାଇମଣ୍ଡ୍ ଇତ୍ୟାଦି ଯଦି ଅଛେ ପଇସା ପୁଷି ଯଦି ଅଛି ବଲେ ସେଟାକି ତମେ ଆବେ ଆରୁ ଚୋର୍ ମାନେ ସବ ବୁହି ନେବେ ନେବେ ତ ନେବେ ପଇସା ଫେର୍ ମାରିଦେବେ କହିଁଲା ବୋଲେ ପୋଲିସରେ ନି କରିଦନ୍ ବୋଲି ନି ଯଦି କେସ୍ କରିଦେବେ ବୋଲି କେସ୍ କରିଦେବେ ବୋଲି ହେଟାକେ କେସ୍ କରି ଦେସନ୍ ବ ହେତ ନଲାଗି ମାରି ଦେସନ୍ ହେଲେ ଆମର୍ ପୋଲିସ୍ଟା ସୁରକ୍ଷା କର୍ବାର ଲାଗି ଅନୁମତି ହେଁ ଏତେ ବି କଠିନ ଅବସ୍ଥାରେ ବିିଲ୍ ଥିଲେ ମୁଁ ନାଗରିକକୁ ବଞ୍ଚାବାର୍ ଲାଗି ସିଓର୍ କେଁ ହେଲା ପରେ ତାଙ୍କର ପୁଲିସ୍ର ମାନକ କର୍ତ୍ତବ୍ୟ ହଁ ଘେକା ଥରେ ଥରେ ତ ଲାଞ୍ଚ ଖେସୁନ୍ ପୁଲିସ୍ମାନେ ଏତେ ମୋର କର୍ତ୍ତବ୍ୟ ଶେଷ ଧନ୍ୟବାଦ